ହ୍ୟାଲୋ ହଁ ମୁଁ କହୁଛି ପ୍ରଧାନ ବାବୁ କହୁଛି ଆପଣ ଆଜ୍ଞା କହିଲେ ଗୋଟେ ଘର ଘର ଗୋଟେ କାମ କରିବାର ତ ଆଉ ଆଉ ଜିନିଷପତ୍ର ଟିକେ ଲୋଡ଼ା ହେଲେ ସେଥିପାଇଁ କଲ୍ କଲି ଆଉ ଜିନିଷପତ୍ର ବୋଲେ ଆଜ୍ଞା ସିମେଣ୍ଟ ତ ଫାଟିିକି ସିମେଣ୍ଟ ଲୋଡ଼ା ପଛେ ଦେଖିବା ସେ ଅନ୍ୟ ମନ୍ଦ ବଷ କଥା ଆଉ କୋଉ ରେଟ୍ ଅଛି କିଅଣ ଭଲ ଜିନିଷ ଟିକେ ଦେବେ ବୋଲେ ଆମ ଯିବୁ ଆଣିବୁ ଆଉ କରାଯିବ ଯେ ହେଲେ ବେଶୀ ସଂଖ୍ୟାରେ ସିମେଣ୍ଟ ଆଣୁଛନ୍ତି ଟିକେ ରେଟ୍ ଫେଟ୍ କାଟିକି ଦେଲେ ହବ ନା ଆଉ ୟାଡ଼େ କ'ଣ ନା ଇଏ ଭଲ ଜିନିଷ ଟିକେ ଦେଲେ ଗଲା ହେଲେ ଆମ ଗାଁର ଆହୁରି ପାଞ୍ଚ ଲୋକ ଘର କରିବେ ତାଙ୍କ ଦେଲେ କହି ସେ ଦୋକାନଟା ଭଲରେ ଭଲ ଯିବା ସେ ଦୋକାନ

ହଁ ହଁ ତ କେତେ ପଇସା ନେବେ କ'ଣ ଆଉ ନାଇଁ ନାଇଁ ଲେବର ଫେବର କିଏ ଲୋଡ଼ କରିବ କିଏ ଲେବର ଟଙ୍କଣକ ଲୋଡ଼ କରିକି ଦେବ ଭଲ ଜିନିଷ ଦେବ

ହେଲା କମ୍ସେ କମ୍ ଦୁଇଶହ ଦୁଇଶହ ବସ୍ତା ଆସିବ ହଁ ଯାହାହେଲେ କହ କିଛି ପଇସା ତୁମେ ପୁରା ପଇସା ଦିଆହବନି କେତେ ପଇସା ହେଲେ ବାକି ରଖି ଦେବ ଜିନିଷ ଦେବ ହଁ ହଁ ହଉ ମୁଁ ଯାଉଛି ହେଲା